ଆମ ଅଞ୍ଚଳର ପ୍ରସିଦ୍ଧ ପ୍ରେକ୍ଷାଳୟ ହେଲା ଉମାଶଙ୍କର ପ୍ରେକ୍ଷାଳୟ ସେଠାରେ କେବେ କେବେ ଫିଲ୍ମ ସବୁ ପଡ଼େ ଆଉ ସାଧାରଣତଃ ଆମ ଫିଲ୍ମ ଦେଖିବାକୁ ଅଧିକାଂଶ କେହି ସେଇ ହଲ୍କୁ ଯାଉନୁ କାରଣ ଘରେ ଘରେ ଟି ଭି ମାଧ୍ୟମରେ ସେଇ ଫିଲ୍ମ ପୁନର୍ବାର ଦେଉଛୁ ତେଣୁ ସାଙ୍ଗସାଥି ଯେତେଳେ ଏକାଠି ହଉ ସେଇ ସମୟରେ ଆମେ ଫିଲ୍ମ ଦେଖିବାକୁ ପସନ୍ଦ କରୁ ଏବଂ ସେଠା ପଡ଼ିଲେ ଆମେ ସାଙ୍ଗସାଥି ଏକାଠି ହେଇ ଯାଉ ଆଉ ଏଇ ସିହା ଆଉ ଆଇନକ୍ସ ପ୍ରେକ୍ଷାଳୟ ତାହା ଏଠି ନାହିଁ ତାହା ଭୁବନେଶ୍ୱରରେ ଅଛି ବୋଲି ମୁଁ ଶୁଣିଛି ଆଉ ମୋର ମୋତେ ମୋ ସାଙ୍ଗ ସହିତ ଫିଲ୍ମ ଦେଖିବାକୁ ବହୁତ ପସନ୍ଦ ଲାଗେ କାରଣ ସାଙ୍ଗ ଥିଲେ ଗୋଟେ କୌଣସି ଫିଲ୍ମରେ ଗୋଟେ ଗୋଟେ କୌଣସି ପ୍ରତିଛବି ଖରାପ ଆସିଲା ତ ତାହା ଖରାପ ଲାଗିବନି ଯଦି କୌଣସି ପରିବାର ଲୋକ ସାଙ୍ଗରେ ଆମେ ପିକ୍ଚର୍ ଦେଖିବାକୁ ଯାଇଛୁ ତା'ହେଲେ କିଛି ଖରାପ ଦେଖିଲେ ଆମକୁ ଖରାପ ଲାଗେ ତେଣୁ ମୁଁ ଯେତେଳେ ମୋର ଫିଲ୍ମ ଦେଖିବାକୁ ଇଚ୍ଛା ହୁଏ ମୋର କଲେଜ ଫ୍ରେଣ୍ଡ ଗୋଟେ ଅଛି ତାକୁ ଡାକିଲେ ତା'ର ମୋର ଫିଲ୍ମ ଦେଖିବାକୁ ଯାଉ ମୋ ପରିବାର ସହିତ ମୁଁ କେବେ ଫିଲ୍ମ ଦେଖିବାକୁ ଯାଇନି ଆଜି ପର୍ଯ୍ୟନ୍ତ